ହଁ କ'ଣ କହୁଥିଲି କି ଯୋଉ ଏଠି ଚାଲିଛି ଓଲା ଆଉ ଉବେର୍ଙ୍କ ଭିତରୁ କୋଉଟା ସବୁଠାରୁ ଡ୍ରାଇଭିଂଟା ଭଲ ରହୁଛି ହଁ ଡ୍ରାଇଭିଂଟା କୋଉଟା ଭଲ ରହୁଛି ଯିବା ଆସିବା ପାଇଁ କୋଉଟା କମ୍ଫଟ୍ ଲାଗୁଛି କୋଉଟା ଶୀଘ୍ର ନେଇକି ପହଞ୍ଚାଉଛନ୍ତି ହଁ ଉବେର୍ ତ ହଁ ଉବେର୍ ତ ଚାଲିଛି କିନ୍ତୁ ଓଲା ଉବେର୍ ଭିତରେ ନିଶ୍ଚିନ୍ତ ଗୋଟେ ଡିଫରେନ୍ସ୍ ରହୁଥିବ ନା ତଥାପି କୋଉଟା ଭଲ ଲାଗେ ସବୁଠୁଁ କମ୍ଫଟେବୁଲ୍ କୋଉଟା ଯିବାକୁ ଭଲ ଲାଗେ ନାଇଁ ହଁ ହଁ ସବୁଥିରେ ଯେ କିନ୍ତୁ ତଥାପି ଓଲାରେ କହିବାକୁ ଗଲେ ଧର ଓଲା ଆଉ ରାପିଡ଼ୋ ଭିତରେ ଇଏ କଲେ କମ୍ପେୟାର୍ କଲେ ଯେ କି ତୁମକୁ କୋଉଟା ଲାଗିବ ନା ଯୋଉଟା ରେଟିଂଟା କେତେ ଦେବ ତାକୁ କୁହ ଧର କମ୍ପେୟାର୍ କଲି ଓଲା ଆଉ କୋଉଟା ଧର ୱାନ୍ରୁ ଦଶ ଭିତରେ ଆପଣଙ୍କର ରେଟିଂ ଦେଲି ସେଇଟା ତା' ଭିତରୁ କେତେ କହିବ ହୁଁ ହୁଁ ହଁ ହଁ ହଁ ହୁଁ ହୁଁ ହଁ ଭାଇ ଟିକେ ହଁ ଡ୍ରାଇଭିଂଟା କେମିତି ଲାଗେ ତୁମକୁ ହଁ ହଁ ରେଟିଂ ଦଶରୁ ନା ୱାନ୍ରୁ ଟେନ୍ ରହିଲେ ଦଶ ଦେବେ ଓଲାକୁ ହଁ ହଁ ସେବେ ଆଉ ଉବେର୍ ବି ସେମ୍ ତଥାପି ସେମ୍ ହଁ ତଥାପି ତା' ଭିତରୁ କେମିତି ଡ୍ରାଇଭିଂଟା କା'ର ଭଲ ଲାଗେ କି ଓଲାରେ ହଁ ସେମ୍ ହଉ ଠିକ୍ ଅଛି ଓକେ